ମୁଁ କିଣିଥିବା ଗୋଟିଏ ଫେସ୍ କ୍ରିମ୍ ଯାହାକୁ ମୁଁ ଲଗାଇବା ଦ୍ୱାରା ଏଥିରେ ମୋତେ ସ୍କିନ୍ରେ ପୋଡ଼ା ଜଳା ହେବା ସହିତ ମୋର ସ୍କିନ୍ଟି ନାଲି ଦେଖା ଯାଉଛି ଏବଂ ଏବଂ କ୍ରିମ୍ଟା ଲଗାଇ ସାରିବା ପରେ ଏହା ପୋଡ଼ା ଜଳା ଦେଖା ଯାଉଛି ସେଥିଲାଗି ମୁଁ ଏହି କ୍ରିମ୍ଟିକୁ ଲଗାଇବା ଏବେ ବନ୍ଦ କରି ଦେଇଛି